ମୋତେ ପୁଚି ଖେଳ ବହୁତ ଭଲ ଲାଗିଥାଏ କାରଣ ମୁଁ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ପୁଚି ଖେଳରେ ପ୍ରଥମ ସ୍ଥାନ ଅଧିକରଣ କରିଥିଲି ସେଥିପାଇଁ ମୋତେ ପୁଚି ଖେଳ ବହୁତ ଭଲ ଲାଗେ ଏହାକୁ ଛାଡ଼ିବାପରେ ମୋତେ କବାଡ଼ି ଖେଳ ମଧ୍ୟ ବହୁତ ଭଲ ଲାଗେ କାରଣ ଏହା ଦୁଇ ଦଳ ହୋଇକି ଖେଳିଥିବାରୁ ମିଳିମିଶି ମୋତେ ବହୁତ ଭଲ ଲାଗିଥାଏ